ସପିଙ୍ଗ ମଲ୍ରୁ କହୁଥିଲି ହଁ ମୁଇଁ ଯେନ୍ ମୋ କାର ଅର୍ଡ଼ର୍ କରିଥିଲି ସାଙ୍ଗ ମାନେ ସାମାନ୍ ସବୁ ଅର୍ଡ଼ର୍ ହେଇଛି ଲେକିନ୍ ତା'ର ବାହାରେ ଜିନ୍ ଜିନ୍ ସାମାନ୍ ମାନେ ମୁଇଁ ଅର୍ଡ଼ର୍ ନାଇଁ କରଥି ସେ ସବୁ ସାମାନ୍ ମାନେ ଅର୍ଡ଼ର୍ ହେଇ ଯାଇଛି ଆଉ ମୋ କାର୍ଡ଼ ବି ସେନୁ ରହି ଯାଇଛି ଟିକେ ଦେଖ ରେ ସବୁ ଟିକେ କ୍ୟାନ୍ସେଲ୍ କର୍ ଜିନ୍ ଜିନ୍ ମୁଇଁ ଅର୍ଡ଼ର୍ ନାଇଁ କରିଥେଇ ହେରା ତାରତାରି ଜିନିଷ୍ ଅର୍ଡ଼ର୍ ହେଇ ଯାଇଛି ଆଉ ମୋତେ ମୋ କାର୍ଡ଼ ବି ଦରକାର୍ ମୁଇଁ ଜିନ୍ ଜିନ୍ ଜିନିଷ୍ ବି ଅର୍ଡ଼ର୍ ନା କରି ସେ ସବୁ ଜିନିଷ୍ ବି ଅର୍ଡ଼ର୍ ହେଇ ଯାଇଛି ସବୁ କ୍ୟାନ୍ସେଲ୍ କରି ଦବ ଆମର୍ ଯେନ୍ ଜିନିଷ୍ ଅର୍ଡ଼ର୍ କରିଛେ ସେ ଜିନିଷ୍ କନଫର୍ମ କର୍ ଆମର୍ ଘରେ ରିଟର୍ନ କର ମୁଇଁ ନାଇଁ କିଛି କରି କରି ବି ଅର୍ଡ଼ର୍ ହେଇ ଯାଇଛି ହବା କେ ଦେଖ ଟିକେ କ୍ୟାନ୍ସେଲ୍ କରି ଦିଅ ଯେନ୍ତା ମୁଇଁ ଅର୍ଡ଼ର୍ ନା କରିଥି ମୋର୍ କାର୍ଡ଼ ବି ଟିକେ ଦିଅ